ହ୍ୟାଲୋ ହଁ ହ୍ୟାଲୋ ହଁ ସୁରଜ ସାର ଦୋକାନ ଆପଣ କିଏ ଆପଣ କିଏ ହଁ ଭଲ ଅଛି ଆପଣ କିଏ କହୁଥିଲେ ଭଲ ଅଛନ୍ତି ତ ଆପଣ

ହଁ ହଁ ହଁ ଆଚ୍ଛା ନା ଶୁଣ ତୁମେ ତ ଜାଣିଛ ମୁଁ ସାର ଉପରେ କେମିତି କ'ଣ କେମିତିଆ ସାର ଭେରାଇଟି ସାର ରଖୁଛି ଏବଂ ଅଧିକ ଅମଳକ୍ଷମର ସାର ବୁଝି ପାରିଲେ ଅଧିକ ଅମଳକ୍ଷମର ସାର ସବୁ ଅଛି ମୋ ପାଖରେ ଭଲ ଭଲ ସାର ଅଛି ମୁଁ ସାର ବିକୁଛି ବିହନ ବି ବିକୁଛି କୀଟନାଶକ ଔଷଧ ବି ବିକୁଛି ତେଣୁ ଏ ଯେଉଁ ସାର ଉପରେ କଥା କହିଲେ ଯେଉଁ ସାର କଥା କହିଲେ ଆମର ଯେଉଁ ବର୍ତ୍ତମାନ ସାର ଗୋଟେ ନୂଆ ଭେରାଇଟି ସାରଟା ଆସିଛି ବୁଝି ପାରିଲେ ଏବେ ଆମ ହଁ ହଁ ହଁ ହଁ ହଁ ନୂଆ ଭେରାଇଟିର ସାର ଆସିଛି କିନ୍ତୁ ଭଲ ଅମଳ ହେଉଛି ସେ ସାରରେ ବୁଝି ପାରିଲେ ସେ ସାରର ସେ ସାରରେ ଭଲ ଅମଳ ହେଉଛି ଆପଣ ଧରନ୍ତୁ ଗୋଟେ ହେକ୍ଟର୍ରେ ଗୋଟେ ସାର ଯେତିକି ଦେବେ ଧର ଗୋଟେ କୁଇଣ୍ଟାଲ୍ ଦେବେ ଡି ଏ ପି ଦେବେ ଏ ସାରରୁ ଆଜ୍ଞା ସେଇ ଗୋଟେ କୁଇଣ୍ଟାଲ୍ ଦେଲେ ଆପଣ ଯଦି ପାଞ୍ଚ କୁଇଣ୍ଟାଲ୍ ପାଉଥିବେ ଧାନ ଅମଳ କରୁଥିବେ ଏଥିରେ ଆଜ୍ଞା ଦଶ କୁଇଣ୍ଟାଲ୍ ତା ଡବଲ୍ ତିନି ଡବଲ୍ର ଧାନ ଅମଳ ହେବ ବହୁତ ମାନେ ବହୁତ ଭଲ ଅମଳକ୍ଷମ ସାର ଏଇଟା ବୁଝି ପାରିଲେ ତେଣୁ ନାଇଁ ଏଇଟା ହେଉଛି ରାସାୟନିକ ସାର ନାଇଁ ନାଇଁ ଜୈବିକ ସାର ତ ହିଁ ଭଲ ହଁ ନାଇଁ ଜୈବିକ ସାର ହେଲେ ତ ଭଲ ଜୈବିକ ସାର ଆସୁଛି ଆଉ ଜୈବିକ ସାର ବି ଆମ ପାଖରେ ଅଛି ରାସାୟନିକ ସାର ଅଛି ସବୁ ଅଛି ଆପଣ ନିଅନ୍ତୁ ଜୈବିକ ସାର ନେଲେ ବି ଭଲ ଚାଲିବ କିଛି ଅସୁବିଧା ନାହିଁ କିନ୍ତୁ ଭଲ ଯଦି ଭଲ ସାରଟା ଆସିଛି ବର୍ତ୍ତମାନ ସେ ସାରଟା ଆପଣ ନିଅନ୍ତୁ ଥରେ ପରୀକ୍ଷା ଆଗ ଥରେ ଦେଖନ୍ତୁ ଆପଣ ହେଲା ଆପଣ ଥରେ ଦେଖନ୍ତୁ ଆପଣ ଯେଉଁ ଆଗ ସାର ଶୁଣ ଶୁଣ ହଁ

ହଁ ହଁ ହଁ ହଁ

ହଁ ଆପଣ ନିଅନ୍ତୁ ଏବଂ ଗୋଟେ ଥର ନେଇକି ଆଗ ଟ୍ରାଏଲ୍ କରନ୍ତୁ ଦେଖନ୍ତୁ ଏବେ ନେଲେ ଯଦି ହେଲା ଭଲରେ ଦେଖିବେ ପୁଣି ନେକ୍ସ୍ଟକୁ ଆପଣ କହିବେନି ଦେଖିବେନି କେମିତି ଅମଳ ହେଉଛି ଆପଣ ଟ୍ରାଏଲ୍ ବେସିସ୍ରେ ଆଗ ନିଅନ୍ତୁ ନିଅନ୍ତୁ କେମିତି ଅମଳ ହେଉଛି କ'ଣ ନାଇଁ ଆପଣ ଦେଖିବେ

ହଁ ସେଇଆ ଦଶ କିଲୋ ଆପଣ ଦୁଇ କିଲେ ପକେଇଲେ ବି ହୋଇଯିବ ହଁ ହଁ ହଁ ହଁ ହଁ ଦୁଇ ତିନି କିଲୋରୁ ପାଞ୍ଚ କିଲେ ଭିତରେ ଏଥିର ଅଧା ସାର ପକାଇବେ ବୁଝିପାରିଲେ ଦୁଇ କିଲେରୁ ପାଞ୍ଚ କିଲେ ଭିତରେ ଆପଣ ଯେଉଁଟା ଯେତିକି ପାରିବେ ଆଉ ଯଦି ସେ ଦଶ କିଲୋ ପକାଉଥିଲେ ତା'ର ଅଧାରୁ କମ୍ ଥାର୍ଟି ପର୍ସେଣ୍ଟ୍ ସାର ପକାଇବେ ଯେ ସେଇଟା ହେବ ସେଇ ଥାର୍ଟି ପର୍ସେଣ୍ଟ୍ ସାର ତିନି କେଜିରେ ଯାହା ହଁ ଇଏ ଟିକିଏ ହଁ ଇଏ ଟିକିଏ ରେଟ୍ ଇଏ ଟିକିଏ କଷ୍ଟ୍ଲି ଆସିବ କିନ୍ତୁ କମ୍ ପକାଇବେ ପକାଇବେ କିନ୍ତୁ ଭଲ ଅମଳ ଆସିବ ଏବେ ସବୁ ଆସୁଛି ଯେଉଁ ହାଇବ୍ରିଡ଼୍ ବିହନ ସବୁ ଆସୁଛି ଆଉ ଅଧିକ ଅମଳକ୍ଷମ ଧାନ ସବୁ ଆସୁଛି ଅମଳକ୍ଷମ ପୁରା ଭଲ ଆମର ଇଏ ରିସର୍ଚ୍ଚ୍ କରିକି ଭଲ ସାରଟା ଆମର ବାହାର କରା ହୋଇଛି ମାର୍କେଟ୍କୁ ଛଡ଼ାହେଇଛି ଆପଣ ନିଅନ୍ତୁ ଏବଂ ଏଇଟା ଜମିରେ ପ୍ରୟୋଗ କରନ୍ତୁ ଦେଖିବେ ଆଉ ଭଲ ଆପଣଙ୍କର ରେଜଲ୍ଟ ହେବ ଏବଂ ଜମିର ମାଟି ବି କିଛି ଖରାପ ହେବନି ଉର୍ବର ବଢ଼ିବ ବରଂ ଉର୍ବର କମିବ ନାହିଁ ଆପଣ ଆପଣ ସେ ସାର ପକାଉଥିଲେ ମାଟି ଖରାପ ହୋଇଯାଉଥିଲା ଏ ମାଟି ଖରାପ ହେବନି ନାଇଁ ନାଇଁ ଆଣନ୍ତୁ ଆପଣ ଆସନ୍ତୁ ହଁ ହଁ ଆପଣ ହଁ ଡିସ୍କାଉଣ୍ଟ୍ ତ କରିବା ଆପଣ ତ ଜଣେ ବଡ଼ ଚାଷୀ ଆପଣଙ୍କର ତ ଜମ ଏରିଆର ସମସ୍ତେ ସବୁ ଜାଗା ଆପଣଙ୍କର ଆପଣଙ୍କଠୁ ନେଇକି ଲୋକ ଚାଷ କରୁଛନ୍ତି ଆପଣ ଆସନ୍ତୁ ଏବଂ ଭଲ ରେଟ୍ରେ ମୁଁ କରିଦେବି ଏବଂ ଇଏ କରିବା ଆଉ ଆସନ୍ତୁ ଆସନ୍ତୁ ଆପଣଙ୍କୁ ଅପେକ୍ଷା କରିଚି ୱେଲ୍କମ୍ କରିବି ଆଉ ହେଲା ହଁ ଠିକ୍ ଅଛି ରଖନ୍ତୁ ଧନ୍ୟବାଦ